ଆମ ସମ୍ପ୍ରଦାୟରେ ଭଲ ନୃତ୍ୟ ସ୍କୁଲଟେ ଅଛି ଯେଉଁଠାରେ ଆମର ନୃତ୍ୟ ଶିଳ୍ପୀଙ୍କ ଦକ୍ଷତାରେ ଉନ୍ନତି ଆଣିବାରେ ସାହାଯ୍ୟ କରିଛି ଯେଉଁଠାରେ ଆମର ଅନ୍ୟ ବହୁ ଯାଗାରୁ ବାହାରୁ ପିଲାମାନେ ଆସି ଏଠାରେ ପ୍ରଶିକ୍ଷଣ କରନ୍ତି ଏହିଠାର ପିଲାମାନେ ଆମର ଏଠାରେ ଓଡ଼ିଶୀ ନୃତ୍ୟ ତବଲା ମଡ଼ର୍ଣ୍ଣ ଡ୍ୟାନ୍ସ ସବୁ ଶିକ୍ଷା ହୁଏ ଏଠାରୁ ପିଲାମାନେ ବାହାରେ ଷ୍ଟେଜ ପ୍ରୋଗ୍ରାମ କରନ୍ତି ବାହାରେ ମଧ୍ୟ ଷ୍ଟେଟ ଲେବଲ୍ର ପିଲାମାନେ ଯାଇ ଆମର ବହୁତ ଭଲ ଭାବରେ ପ୍ରୋଗ୍ରାମ କରି ସେଠାରେ ସାର୍ଟିଫିକେଟ ଠୁ ଆମର ପୁରସ୍କୃତ ହୋଇକି ମଧ୍ୟ ଆସିଛନ୍ତି ସେଥିପାଇଁ ଆମର ଗୌରବ ଗର୍ବ ଗୌରବ ଏହି ସ୍କୁଲ ପାଇଁ ସେମାନେ ଆଣି ଦେଇଛନ୍ତି